ଆଜିର ଜୀବନରେ ଇଲେକ୍ଟ୍ରିସିଟି ବହୁତ ମୁଖ୍ୟ କାମ କରୁଛି ତା' ବିନା ଆମର ଆଜିର ଜୀବନରେ କିଛି ବି କାମ ହେଇପାରୁନି ଯେମିତିକି ରାନ୍ଧିବା ରାନ୍ଧି ଖାଇବାଟା ଗାଧୋଇବା ଲାଇଟ୍ ଲଗେଇକି ରୁମ୍ରେ ପଢ଼ିବା କି ବସିଥିବା ଟି ଭି ଦେଖିବା ଏସବୁ କାମ ଆମର ଇଲେକ୍ଟ୍ରିସିଟି ଦ୍ଵାରା ହିଁ ହୋଇଥାଏ ଇଲେକ୍ଟ୍ରିସିଟି ଗୋଟେ ଏମିତି ଜିନିଷ ଯାହାଦ୍ଵାରାକି ଲୋକମାନଙ୍କର ଜୀବନ ମିଶା ଯାଇପାରେ ତା'ର ଯେଉଁ ପାୱାର କରେଣ୍ଟ ଥାଉଛି ଯେଉଁ ପାୱାର ଥାଉଛି ସେଇଟା ବହୁତ ହିଁ ଖତରନାକ୍ ବହୁତ ହିଁ ଖତରନାକ୍ ରୁହେ କାରଣ ଯଦି ଗୋଟେଥର ମଣିଷ ତାକୁ ଯଦି ଡାଇରେକ୍ଟ ଛୁଁଇଦିଏ ସେ ସେଇଟା ହିଁ ମରିଯିବ ତାକୁ ଆଉ କୌଣସି ଜିନିଷ ରକ୍ଷା କରିପାରୁନି ଯଦି କେଉଁ ଲୁକ୍ ବିଦ୍ୟୁତ୍ ଦ୍ଵାରା ଆକ୍ରମଣ ହୋଇଯାଏ ତାକୁ ଆମେ କାଠ ଦ୍ଵାରା ଆମେ ତାକୁ ହଟାଇ ପାରିବା ନହେଲେ ଆଉ କେଉଁ ଜିନିଷରେ ସେଇଟା କାମ ଦେବ ନାହିଁ ବିଦ୍ୟୁତ୍କୁ ଆମେ ସଠିକ୍ ଭାବରେ ବ୍ୟବହାର କରିବାଟା ବହୁତ ମୁଖ୍ୟ ନହେଲେ ମଣିଷ ଜୀବନ ବହୁତ ହିଁ ବିପଦରେ ପଡ଼ିଯିବେ ଆମେ କରେଣ୍ଟକୁ ବା ଇଲେକ୍ଟ୍ରିସିଟିକୁ ଗୋଟେ ଜିନିଷରେ ବ୍ୟବହାର କରିପାରିବା ନାହିଁ ତାକୁ ଆମେ ବହୁତ ଗୁଡ଼ିକ ଜିନିଷରେ ବ୍ୟବହାର କରିଥାଉ ଯେମିତିକି ଆମେ ଟି ଭି ଦେଖିପାରିବା ଫୋନ୍ ୟୁଜ୍ କଲା ପରେ ଚାର୍ଜିଙ୍ଗ୍ ତାକୁ ବସେଇ ପାରିବା ରନ ରୋଷେଇ ଘରରେ ଗ୍ରାଇଣ୍ଡିଙ୍ଗ ବା ଭାତ ଗାଳିବାର ଅଛି ରାଇସ୍ କୁକର୍ ଦ୍ଵାରା ଆମେ ଭାତ ରାନ୍ଧୁଛୁ ଆଜିର ଯୁଗରେ ଆଉ ଏମିତି ବହୁତ ନାନାପ୍ରକାର ଜିନିଷ ଅଛି ଯେଉଁଗୁଡ଼ାକି ଆମେ ବିଦ୍ୟୁତ୍ ଦ୍ଵାରା ହିଁ କରିପାରୁ ବିଦ୍ୟୁତ୍ ଆମର ଜୀବନରେ ବହୁତ ମୁଖ୍ୟ ରୋଲ୍ କରୁଛି ତା'ର ବିନା ଆଜିର ଜୀବନରେ କିଛି ନାହିଁ ଯଦି ଆଗକାଳରେ ଏମିତି ସୁଯୋଗ ନଥିଲା ଯେଉଁଟାକି ଯେଉଁଟା ଏବେ କରିବେ ହାତରେ ଏକା କରିବାର ତାଙ୍କେ ତାଙ୍କର ଇଲେକ୍ଟ୍ରିକ୍ ଦ୍ଵାରା କୌଣସି କାମ ନଥିଲା ଆଗରେ ଏବେର ଯୁଗରେ ଲାଇଟ୍ ଅଛି ମାତ୍ର ଆଗ ଯୁଗରେ ତାଙ୍କରେ ନିଆଁ ଲଗେଇ ପାଠ ପଢ଼ୁଥିବାର ମହମବତୀରେ ପଢ଼ିବାର ମାତ୍ର ଆଜିର ଯୁଗରେ ଲାଇଟ୍ ଆଉ ନାନାପ୍ରକାରର ଜିନିଷଯାକ ଯାହା ତ କରି ତାକୁ ଆମେ ବ୍ୟବହାର କରୁଛୁ ଟି ଭି ଦେଖିପାରୁଛୁ ଘରେ କରେଣ୍ଟ ଲାଗିଥାଉଛି ଗ୍ରାଇଣ୍ଡିଙ୍ଗ କରିବାପାଇଁ ମିକ୍ଚର୍ ଅଛି ଭାତ ଗାଳିବା ପାଇଁ ରାଇସ୍ କୁକର୍ ଅଛି ଗାଧେଇବା ପାଇଁ ୱାଟରହିଟର୍ ଅଛି ବହୁତ ଗୁଡ଼ିକ ଏମିତି ଜିନିଷ ଅଛି ଯାହାଦ୍ଵାରାକି ଆମେ ବିଦ୍ୟୁତ୍ ଦ୍ଵାରା ହିଁ କରିପାରୁ ଆଜିର ଯୁଗରେ ବିଦ୍ୟୁତ୍ ନଥିଲେ ଜୀବନ ନାହିଁ ଆଉ ବିଦ୍ୟୁତ୍ ଯଦି ସାଙ୍ଗେ ଖେଳିବ ସେ ତା' ଦ୍ୱାରା ଜୀବନ ମିଶା ଯାଇପାରୁ ବିଦ୍ୟୁତ୍ ସାଙ୍ଗେ କେବେ ଖେଳିବାଟା ନାହିଁ କି ଖେଳିବ ନାହିଁ ବିଦ୍ୟୁତ୍ ଗୋଟେ ଏତେ ମାରାତ୍ମକ ଜିନିଷ ଯାହାଦ୍ଵାରା ମଣିଷର ତ ପ୍ରାଣ ପଳେଇଯାଏ କେତେ ଜଣର ତ ଏମିତି ପଳେଇ ମିଶାଯାଇଛି କେବେ ହେଲେ ବିଦ୍ୟୁତ୍କୁ ଗୁଟେରରେ କି କେବେ ଗୋଟେ ଥରରେ ଛୁଇଁବ ନାହିଁ କି ଦେଖିବ ନାହିଁ କି ତା' ସାଙ୍ଗେ ଖେଳିବ ନାହିଁ ବିଦ୍ୟୁତ୍କୁ ତା'ର ବ୍ୟବହାର ଅନୁସାରେ ହିଁ ତାକୁ ଆମେ ୟୁଜ୍ କରିପାରିବା ତା'ପାଇଁ ୱାଏର ଅଛି ସୁଇଜ୍ ବୋର୍ଡ଼ଯାକ ଅଛି ତା' ଦ୍ଵାରା ଆମେ ବହୁତ ଗୁଡ଼ିକ କାମ କରିପାରିବୁ କମ୍ପାନୀଯାକ ସେମିତି ପ୍ରଡ଼କ୍ଟଯାକ ମିଶା ବନାଉଛି ଯାହାଦ୍ଵାରାକି ଆମେ ଆଜିର ଯୁଗରେ କରେଣ୍ଟକୁ ୟୁଜ୍ କରିବାଟା ବହୁତ ସୁଯୋଗ ସୁବିଧା ମିଶା ହେଇଯାଇଛି ଆମେ ଏହି ଯୁଗରେ ବିଦ୍ୟୁତ୍କୁ ଏତେ ସଠିକ୍ ଭାବରେ ବ୍ୟବହାର କରୁଛୁ ତାକୁ ଆମେ କେତେଟା ଜିନିଷରେ ନିୟମ ଅନୁସାରେ ବି ପାଳିବାଟା ଉଚିତ୍ ବିନା ନିୟମରେ ତାକୁ ଆମେ ପାଳିବା କି ତା' ସଙ୍ଗେ ଖେଳିବା ଜୀବନ ମିଶା ଯାଇପାରେ ଏତିକି କହି ମୁଇଁ ରହୁଛି